ମୁଁ ଜଣେ କୃଷକ ମୁଁ ଧାନ ଚାଷ କରିଥାଏ ଏବଂ ଧାନରୁ ଚାଉଳ ମଧ୍ୟ ମିଲିଥାଏ ମୋତେ ଆଉ ଡାଲି ଜାତୀୟ ଡାଲି ଜାତୀୟ ମାନ ବିରି ମୁଗ ଓରଗୋଡ଼ି ଏଦି ସବୁ ମିିଳିଥାଏ ଆଉ ଆକୁ ମୁଁ ବିକ୍ରି ମଧ୍ୟ କରିଥାଏ ମଧ୍ୟ ଘରେ ମଧ୍ୟ ଖାଇଥାଉ ଆମେ ତୈଲବୀଜ ସୂର୍ଯ୍ୟମୁଖୀ ବାଦାମ ଏଥିରୁ ମଧ୍ୟ ମୁଁ ଚାଷ କରେ ଆଉ ଏଥିରୁ ମଧ୍ୟ ମୁଁ ତେଲ ବି ପାଇଥାଏ ଆଉ ଆକୁ ଆକୁ ବି ବିକ୍ରି ବି କରିଥାଏ ଆଉ ଘରେ ବି ଖାଇଥାଏ ନଡ଼ିଆ ଯେଉଁଟା ନଡ଼ିଆ ବି ମୁଁ ଚାଷ କରିଥାଏ ନଡ଼ିଆରୁ ପାଣି ବି ମିଳିଥାଏ ନଡ଼ିଆରୁ ତେଲ ବି ମିଳିଥାଏ ଏବଂ ନଡ଼ିଆରୁ ବହୁତ କିଛି ବି ମିଳିଥାଏ ଆକୁ ବିକ୍ରି ବି ମୁଁ କରିଥାଏ ହଳଦୀ ବି ମୁଁ ଚାଷ କରେ ହଳଦୀରୁ ମୁଁ ବିକ୍ରି ବି କରେ ଏବଂ ଘର ବି ୟୁଜ୍ କରିଥାଉଁ ଆମେ ଖାଇଥାଉଁ ଆଉ ଏ ଏସବୁ ମୁଁ ଚାଷ କରିଥାଏ ମୁଁ କୋଚି ଗୁଡ଼ଚଷୀ ଏସବୁ ମୁଁ ଚାଷ କରିଥାଏ